ସାପ୍ତାହିକ ଆୟୋଜନ ଏହିପରି ଏମିତି କରାଯାଇଥାଏ କି ମାନେ ଭଗବାନଙ୍କର ଆମେ ତ ସବୁଦିନ ଭଗବାନଙ୍କୁ ପୂଜା କରୁଛେ କିନ୍ତୁ ଯେମିତିକି ଶନିବାର ଦିନ ଶନି ଠାକୁରଙ୍କୁ ପୂଜା କଲେ କିଛିଟା ଫଳପ୍ରଦ ହୋଇଥାଏ ଗୁରୁବାର ଦିନ ସାଇବାବାଙ୍କର ଓଷା କଲେ କିଛି ଫଳପ୍ରଦ ହୋଇଥାଏ ତ ସେହିଦିନଟି ତାଙ୍କ ପାଇଁ ହିଁ ଗୋଟିଏ ମୁଖ୍ୟ ଦିନ ଥାଏ ଆଉ ଯେଉଁ ଯିଏ ସେହିଦିନ ମାନେ ପୁରା ନିଷ୍ଠାର ସହିତ ଭଗବାନଙ୍କୁ ମାନେ ଡାକିଥାଏ ସନ୍ଧ୍ୟା ଆଳତି କରିଥାଏ ସେହି ଦିନଟି ବହୁତ ତାର ଭଲରେ କଟିଥାଏ ଏବଂ ଜୀବନରେ ଆଗକୁ ସୁଖ ସମୃଦ୍ଧି ପାଇଁ ଆମେ ସେହି ଭଗବାନଙ୍କ ନାଁରେ ଦିନ ସେହିଦିନଟିକୁ ଆମେ ସନ୍ଧ୍ୟା ଆଳତି ରୂପେ ପାଳନ କରିଥାଉ